ମୁଁ ଯୋଗ କରିବା ଦ୍ଵାରା ମୋତେ ବହୁତ ଭଲ ଲାଗେ କିମ୍ବା ଗୋଡ଼ ହାତ ପେନ୍ ହେବା ଦ୍ୱାରା ଆମକୁ ଯୋଗ କରିବାଦ୍ୱାରା ସେଗୁଡ଼ାକ ସବୁ କିଛି ଦୂର ହୋଇଯାଏ କିମ୍ବା ପେଟ ବଥାଇବା କିମ୍ବା ପେଟ ଫୁଲିବା ବା ଗୋଡ଼ ହାତ ଫୁଲିବା ଏଗୁଡ଼ା ଯୋଗ କରିବାଦ୍ୱାରା ଆମକୁ ବହୁତ ଫ୍ରୀ ଲାଗେ କିମ୍ବା ବହୁତ ଭଲ ଲାଗେ ଯେଉଁଥିପାଇଁ କି ଆମେ ଯୋଗ କରୁଛୁ